ନୋଭେଲ୍ ପଢ଼ିବା ଦ୍ୱାରା ଆମେ ମହାପୁରୁଷମାନଙ୍କ ବିଷୟରେ ବହୁତ କିଛି ଜାଣିଥାଉ ଓ ସେମାନଙ୍କର ଭଲ କାମ ଯାହା କରିଛନ୍ତି ଆମେ ତାହା ତାଙ୍କଠୁ ଶିଖିବା ପାଇଁ ଚେଷ୍ଟା କରିଥାଉ ଓ ଆମେ ବି ସେମିତି ଭଲ ମଣିଷ ହେବା ପାଇଁ ବହୁତ ଚେଷ୍ଟା କରୁଁ